ଭଲ୍ ତ ବାବୁ ଭଲ୍ ଅଛ ହଁ ପଢ଼ାପଢ଼ି କେନ୍ତା କଲ ହୋ ବାବୁ ହଏ କିନ୍ ଲେଖା ବାବୁ କିନ୍ ତୁମର୍ ଇଚ୍ଛା କେନ୍ ଅଛେ ବାବୁ ନେଇଁ ନେଇଁ ବାବୁ ମୁଇଁ କହିଦେଲେ ତ ଲେଖାବ୍ ଏକା ଯେ ତୁମର ଇଚ୍ଛା ବି ଗୁଟେ ଥିବା ନା ଯେ ସାଇନ୍ସ ପଢ଼ିବାର ଇଚ୍ଛା ଅଛି କି ତୁମର୍ କୁହ ମୁଁ କରିଦେବି ମୁଇଁ କଥା ହେଇ ଯାଉଛିଁ ହେଲା ମୁଇଁ କରି ଦେଉଛି ତୁମପାଇଁ ତୁମେ ପଢ଼ାପଢ଼ି କର ଭଲ୍ସେ ମନ୍ ଲାଗିକି ପଢ଼ ତୋମର ଗ୍ରେଡ଼୍ ତ ଏଇ ଦଶମନେ ଖୁବ୍ କମ୍ ଆଇଥିଲା ନା ସେଥିଲାଗି କଥା ପଡ଼ୁଛି କ'ଣ ମୋ ଟା ଯେ ତୁମେ ପଢ଼ ଇଚ୍ଛା ଅଛି ହେଲେ ମୁଇଁ କହିଦେମି ଗଲେ କଲେଜ୍ ସିନା କଥା ହେଇ ଯାଇଛି ମୁଇଁ ପଢ଼ବ୍ ତ ନା ହେଟା ତ ନାଇଁ କହିଲେ ତ ପଢ଼ବ୍ ହେଟା ଯେ ମୁଁ ସେଇ କଥା ତ କହୁଛେ ନା କଲେଜ୍ର ଫିସ୍ ନଉଛନ୍ ବାବୁ ସାଇନ୍ସକେ ଯଦି ଏସ୍ ସି ତୁମର୍ଟା ବୋଲେ ନେଇ ଯିବେ ନଅହଜାର ଖଣ୍ଡେ ଗଭର୍ଣ୍ଣମେଣ୍ଟ୍ କଲେଜ୍ ବାବୁ

ପ୍ରାଇଭେଟ୍ ନେ ଲକ୍ଷେ ଖଣ୍ଡେ ବାବୁ ଭଲ୍ ବି ସେମାନେ ମୁଇଁ କଥା ଦେଉଛେଁ ହେଲା ଆମ ଏଇ କଲେଜ୍ରେ ତୁମେ ଆସ ତୁମର ସବୁ ଡକ୍ୟୁମେଣ୍ଟ୍ ଫକ୍ୟୁମେଣ୍ଟ୍ ଇଏ ଧରିକିନା ଆସ ଆଡ଼ମିସନ୍ କରିଦେବା ହେଲା ସାଇନ୍ସରେ କରିଦେମା

ଏ ଯେଉଁ ଆମର ରାମପୁର କଲେଜ୍ ଯେ ହଏ ରାମ ହଁ ଏ ବସ୍ ନେଇଯିବ ବାବୁ ଟାଇମିଙ୍ଗ୍ରେ ତ ବସ୍ ଅଛେ ନା ହଏ ହେଟା ତ ତୋର୍ ତୁମର୍ ଇଚ୍ଛା ଅଛେ ବୋଲେ ବାବୁ ସାଇନ୍ସ ନେଇ ପଢ଼ିବ ଆଉ କ'ଣ ଆଉ କାଣ ଯେ ତୁମ ହଏ ଏଇଟା ଆନ ଆନି ଆ ଏଇଟା ଡକ୍ୟୁମେଣ୍ଟ ଗୁଡ଼ା ଆନିକରି ଆଇବ ହେଲା ମନେ କରି ହଉ ଯଅ ଡେରି ହେଲାନ